ହଁ କୁହ ହଁ କୁହନ୍ତୁ ଆଜ୍ଞା ଲାଇଟ୍ ସାଉଣ୍ଡ୍ ଲାଗି କହୁଛନ୍ତି କି ହଁ ହଁ କେତେ ଖର୍ଚ୍ଚ ହେବ ବୋଲି କହୁଛନ୍ତି କି ହଁ ଏ ତ ବହୁତ ଗୁଡ଼େ କାମରେ ଲାଗିବ ହୋ କେତେ ଭିତରେ ହଁ ହଁ ଠିକ୍ ଅଛି ହଁ ଡିସ୍କୋ ଲାଇଟ୍ ଅଛି ସବୁ ଟାଇପ୍ର ଲାଇଟ୍ ଆପଣ କରିବା ଯେଉଁ ଦିନ ଦରକାର ସବୁ ତ ବେଶ ତୁମର ଯେତେ ପ୍ରକାର ତୁମର ଅଛି ସ୍ଟେଜ୍ ଲାଇଟ୍ ସବୁ ସାମାନ ଆମର ଆଭେଲେବେଲ୍ ଅଛି ସେଟା ବି ଅଛି କେତେ କେତେ କେତେ କେତେଟା ଦରକାର ଅଛି ହଁ ଯେଉଁଟା ମାଇକ୍ କହୁଛ ଯେଉଁଟା ହଁ ହଁ ସେଟା ବି ବାର ତେରଟା ଦରକାର ଅଛି ୱାୟାରଲେସ୍ ୱାଲା ହଁ ହଁ ସେଟା ସବୁ ମିଳିଯିବ ଆରେ ଆପଣ ଆସିବେ ବୋଲେ ଆପଣଙ୍କ ରେଟ୍ କହିହେବ ହୁଁ ରେଟ୍ ବାହାରେ ଅଛୁ ଆମେ ଟିକେ ବାହାରେ ଅଛୁ ତ ହୁଁ ଆଜି ଆପଣ ମୁଇଁ ଚାର୍ଟ ଲିସ୍ଟ ପକେଇଦେବି ଆପଣ ସେ ସେ ଭିତରେ ଆମର ଚାର୍ଟ ବି ରେଟ ଅଛି ନା ସେଇ ରେଟ୍ ହିସାବ ଦେଖି ନେବେ ଯେଉଁ ଦରକାର ଯେଉଁ ଅଛି ଆପଣ ସିଲେକ୍ସନ୍ କରିନେବେ ଆପଣ ହଁ ହଁ କାଲି ବି ହୋଇଯିବା ଭୁଲ୍ ଅଛି ଏବେ ମୁଇଁ ବାହାରିବି ଟିକେ ଅଲଗା ଆଡ଼େ ଟିକେ କାମରେ ଆସିଛି ତ ତ ଗୋଟେ ସାଇଟ୍ ଦେଖି ଆସିଛି ଯେଉଁ ଆମର ସବୁ ଗେଟ୍ ଅପ ଲାଗିବାର ଅଛି ନାଏ ବଡ଼ ପ୍ରୋଗ୍ରାମ୍ ଗୋଟେ ହେଉଛି ଯେନ ହଁ ଗୋଟେ ଛୋଟିଆ ଜାଗାରେ ମହୋତ୍ସବ ଗୋଟେ ହେଉଛି ତ ହୁଁ ସେଥି ଲାଗି ଏଟା ଦେଖି ଆସିଛୁ କିଣିବା ଲାଗି ଯିବ ବେଲେ ମ୍ୟାକ୍ସିମମ୍ ତୁମକୁ ଆଠ ଦଶ ଲକ୍ଷ ଲାଗିଯିବ ପୁରା ସେଟଅପ୍ ହୁଁ ଆର ଭଡ଼ା ଆକାରରେ ନେବ ବେଲେ ତୁମକୁ ପଡ଼ିବ ତିରିଶ ପଇଁତିରିଶ ହଜାର କେ ମିଳିଯିବ ସାମାନ

ମୁଇଁ ଡିଲିଙ୍ଗ୍ କରୁଛି ଗୋଟେ ଏଜେନ୍ସି ପାଖରେ ହୁଁ ଆପଣ ଏଇନା ଛତିଶଗଡ଼ରେ ମିଳିବ ଓଡ଼ିଶାରେ ମିଳିବ ମହାରାଷ୍ଟ୍ରରେ ମିଳିବ କୋଲକାତା ଦିଲ୍ଲୀ ଯେଉଁ ମିଳିପାରବ ଆପଣ ହୁଁ ହଁ ହଁ ଠିକ୍ ଅଛି